ଚାଷ ଚାଷରେ କିଛି ନିର୍ଦ୍ଧିଷ୍ଟ ଦିଗ ଚାଷରେ ବହୁତ ଦିଗ ଅଛି କିନ୍ତୁ କିଛି ଦିଗ ନିର୍ଦ୍ଧିଷ୍ଟ ନୁହଁ ବିଭିନ୍ନ ଚାଷରେ ବି ବିଭିନ୍ନ ପ୍ରକାର ପର୍ବପର୍ବାଣି ଅଛି ଯେମିତିକି ଆମର ଯେଉଁ ଅକ୍ଷୟ ତୃତୀୟା ଅକ୍ଷୟ ତୃତୀୟାରେ ଯେଉଁ ଚାଷୀମାନେ ବିଲରେ ବିହନ ନେଇକି ବୁଣନ୍ତି ସେଦିନଠୁ ହଳଫଳ ଷ୍ଟାର୍ଟ ହଏ ଚାଷ କାମ ବି ଷ୍ଟାର୍ଟ ହଏ ସେଦିନଠାରୁ ତାପରେ ହେଉଛି ଗର୍ଭଣା ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତିରେ ଧାନ କେମିତି ଭଲ ଫଳିବ ଚାଷୀମାନେ କାଠି ଅନୁକୂଳ ନେଇକି ବିଲରେ ଯାଇକି ପୋତିକି ଆସନ୍ତି କେମିତି ତାଙ୍କ ଧାନ ଭଲ ଫଳିବ କେମିତି ସେ ଦୁଇ ପଇସା ଇନକମ୍ କରିପାରିବେ ଧାନ ଫଳେ ଚାଷ କରିକିରି ସେମିତି ପର୍ବପର୍ବାଣି ଅଛି ସବୁ କିଛି